ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତରେ ଅର୍ଥନୀତି ଆମକୁ ବହୁତ ସୁଧାର ଆଣିଦେଇଛି ଯଥା ଗୁଗଲ ପେ ପେଟିଏମ ଫୋନପେ ଦ୍ୱାରା ଇଣ୍ଟେରନେଟ ପେମେଣ୍ଟ ହୋଇପାରୁଛି ଓ ଇଣ୍ଟେରନେଟ ଦ୍ୱାରା ଆଉ ବ୍ୟାଙ୍କରେ ଗହଳି ହେଉନାହିଁ ସେହିପରି ଭାବେ କୃଷି କ୍ଷେତ୍ରରେ ଆମେ ବହୁତ ପ୍ରକାର ମେସିନ ସାହାଯ୍ୟରେ ଆମେ କମ ଜାଗାରେ ବହୁତ ଫସଲ ଉତ୍ପାଦନ କରିପାରୁଛେ ଯାହା ଦ୍ୱାରା ଆମକୁ ଚଳିବାକୁ ଅସୁବିଧା ହୁଏନାହିଁ ତେଣୁ ଇଣ୍ଟେରନେଟ ଦ୍ୱାରା ଆମେ ବହୁତ କାମ କରିପାରୁଛେ ତଥା ଗୁଗଲ ପେ ପେଟିଏମ ଫୋନପେ ସେ ଦ୍ୱାରା ଲୋକ ମାନେ ବ୍ୟାଙ୍କରେ ଗହଳି ଜମେଇ ପାରୁନାହାନ୍ତି ଓ ସୁବିଧାରେ ହୋଇଯାଉଛି ଓ କାଗଜ କଳକାରଖାନା ଗୁଡ଼ିକରେ ପିଲାମାନଙ୍କ ପାଠ ପଢ଼ିବା ପାଇଁ ବହୁତ କାଗଜ ଆବଶ୍ୟକ ହେଉଛି ଯାହାଦ୍ୱାରା ସେମାନେ ମଧ୍ୟ କାଗଜ କଳକାରଖାନା ତିଆରି କରିକି ମେସିନ ଦ୍ୱାରା ପିଲାମାନଙ୍କୁ ଯୋଗାଇ ଦେଇପାରୁଛନ୍ତି ଯାହା ଦ୍ୱାରା ପିଲାମାନେ ଭଲ ପାଠ ପଢ଼ୁଛନ୍ତି ଓ ରାସ୍ତା ଘାଟ ତିଆରି ପାଇଁ ବି ବହୁତ ମେସିନ ବାହାରି ପଡ଼ିଲାଣି ଆଉ ଲୋକମାନେ ବହୁତ କମ ସମୟରେ ପ୍ରବଳ ଗୁଡ଼ାଏ କାମ କରିପାରୁଛନ୍ତି ତେଣୁ ଇଣ୍ଟେରନେଟ ଆମକୁ ଆର୍ଥିକ ଦୃଷ୍ଟିରୁ ବହୁତ ସାହାଯ୍ୟ କରିଛି